ହଁ ଭାଇ ଚାହା ଅଛି ହଁ କେକ୍ ଅଛି ଚାହା ଅଛି କଫି ବି ଅଛି ଚାହା ପାଞ୍ଚ ଟଙ୍କା ଆଉ କେକ୍ ଟା ଦଶ ଟଙ୍କା ଆଉ ଯେଉଁ ଆପଣ ମାଟି କପ୍ ରେ ବି ପିଇବେ ମାଟି କପ୍ ରେ ବି କୋଡିଏ ଟଙ୍କା ଅଛି ମାଟି କପ୍ ବାଲା ଆଉ ସାଧା କପ୍ ରେ ବି ଅଛି ହଁ ବିସ୍କେଟ୍ ଅଛି ପାଞ୍ଚ ଟଙ୍କିଆ ବିସ୍କେଟ୍ ଅଛି ଆଉ ଦଶ ଟଙ୍କିଆ ବି ଅଛି ବଡ଼ ବି ଅଛି ବଡ଼ ପଇଁଚାଳିଶ ଟଙ୍କିଆ ଅଛି ଭିଟା ମେରି ଗୋଲ୍ଡ ଅଛି ସବୁ ବିସ୍କେଟ୍ ଅଛି ଆଜ୍ଞା ଆଜ୍ଞା ଭେରାଇଟି ମିଳୁଛି ଥଣ୍ଡା ବି ଅଛି ଆଜ୍ଞା ଥଣ୍ଡା ବି ଦଶ ଟଙ୍କିଆ ଥଣ୍ଡା ଅଛି ଆଉ ତିରିଶ ଟଙ୍କିଆ ଥଣ୍ଡା ଅଛି ବଡ଼ ବି ଥଣ୍ଡା ଅଛି ଆଉ ପାଇପାର୍ ବି ଅଛି ହଁ ହୁଁ ହଁ କଫି କଫି ବି ଅଛି ହଁ ପାନ ବିଡ଼ି ସିଗାରେଟ ଠୁ ଆରମ୍ଭ କରି ଚାହା ଥଣ୍ଡା ସବୁ ଅଛି ଆଁ ଯଦି ଗୋଟିଏ ଲୋକଟେ ଆସିଲା ଫେରିକି ଯିବ କି ଆଉ କୁ ଯଦି ଆସିଲା ପାନ ଟିକେ ଖାଇବାକୁ ଚାହା ଟିକିଏ ପିଇ ଦେଇକି ଯାଉଛି ଆଉ ପାନ ଟିକିଏ ଖାଉଛି ଆଉ ଥଣ୍ଡା ଟିକିଏ ପିଇ ଦେଇକି ଯାଉଛି କ'ଣ ଫେରେଇବୁ ଏଇଠି ଆଜ୍ଞା ସବୁ ସବୁଥିରେ ଟିକିଏ ଟିକିଏ ରଖିବାକୁ ପଡ଼ୁଛି ଆଉ ଯା ହେଲେ ଚାରି ପାଞ୍ଚ ବର୍ଷ ହୋଇଗଲାଣି ଦୋକାନ ଦେଲିଣି ହଁ ସେମିତି ଭଲ ଆଉ କ'ଣ ହଁ ସେମିତି ଚାଲିଛି ଆଉ ଭଗବାନଙ୍କ ଇଚ୍ଛା ଯାହା ଏମିତି ଯାହା ବେପାର ହେଉଛି ଆଉ ଖରାପ ବି ନୁହେଁ କି ଭଲ ବି ନୁହେଁ ସେମିତି ବେପାର ହେଉଛି ଆଉ ଆଉ ଯାହା ଇଚ୍ଛା

ଅଣ୍ଡା ଗୁଡ଼ାକ ବେଶି ବେପାର ହେଉଛି ଗୋଟିଏ ଗୋଟିଏ ଦିନରେ ଗୋଟିଏ ଗୋଟିଏ ପେଟି ପୂରା ସରିଯାଉଛି ଅଣ୍ଡା ତ ଏବେବି ଏବେ ଗାଡ଼ି ଆସୁନି ଯେ ଭାରି ହଇରାଣ ଥଣ୍ଡା ପାଇଁ ଲୋକ ଆସିକି ଫେରିକି ଯାଉଛନ୍ତି ହଁ ଗାଁ କୁ ତ ହୁଁ ହୁଁ ହଁ ହଁ ହଁ

ହଁ ସେମିତି ହେଉଛି ଆଉ ଯାହେଲେ ପାଞ୍ଚ ଶହ ସାତ ଶହ ହେଉଛି ଆଉ